ଋତୁ ଆଧାରରେ ଗଛଗୁଡ଼ିକୁ ଆମେ ବହୁତ ଯତ୍ନର ସହିତ ସତର୍କତା ଅବଲମ୍ବନ କରିଥାଉ ଗ୍ରୀଷ୍ମ ଋତୁରେ ଗଛକୁ ଆମେ ପାଣି ଦେଇଥାଉ ଦରକାର ପଡ଼ିଲେ ଦିନକୁ ଦୁଇ ଥର ମଧ୍ୟ ପାଣି ଦବାକୁ ପଡ଼ିଥାଏ ଆଉ ଶୀତ ଋତୁରେ ଗଛକୁ ଏତେ ପାଣି ଦବା ପାଇଁ ପଡ଼େନି ତଥାପି ଆମେ ତାକୁ ପାଣି ଦେଇଥାଉ ବର୍ଷା ଋତୁରେ ଯେହେତୁ ମାଟି ଓଦା ହୋଇକି ଥାଏ ସେଥିପାଇଁ ଆମେ ଗଛକୁ ଏତେ ପାଣି ଦେଇନଥାଉ ଆଉ ଗଛ ଗୁଡ଼ିକ ବି ଆମେ ବହୁତ ଲଗେଇ ଲଗେଇଛୁ ତ ସେଥିରେ ଆମେ କିଛି ବଗିଚାରେ ବି ମଧ୍ୟ ଗଛ ଲଗେଇଛୁ ଆମ ଘର ଚାରିପାଖରେ ବି ଆମେ ଗଛ ଲଗେଇଛୁ କିଛି ଫୁଲ ଗଛ ଲଗେଇଛୁ ଯେଉଁଠିକି ଆମେ ପାଣି ଦେବା ପାଇଁ ପଡ଼େ ଯେତିକି ପାଣି ଗଛ ଗୁଡ଼ିକୁ ଦେଉ ସେତିକି ସେ ଗଛ ଗୁଡ଼ିକ ସବୁଜ ହୋଇକି ବହୁତ ସୁନ୍ଦର ଦେଖାଯାଆନ୍ତି କିଛି ଫୁଲ ଗଛରେ ପାଣି ଦେଲେ ସେହିମାନେ ମଧ୍ୟ ବହୁତ ଭଲ ଦେଖାଯାଆନ୍ତି କିଛି ବହୁତ ସୁନ୍ଦର ସୁନ୍ଦର ଫୁଲ ବି ଫୁଟନ୍ତି କିଛି ବଗିଚାରେ ବି ଗଛ ଲଗାହୋଇଛି ଯେଉଁଟା ଯେଉଁଠିକି କିଛି ବଳଦ ଗଲେ ତାକୁ ସୁରକ୍ଷିତ ଦେବା ପାଇଁ ଆମେ ସେଥିରେ କିଛି ବାଡ଼ ମଧ୍ୟ କରିଛୁ ଯୋଉଥିପାଇଁ କି ବଳଦ ମାନେ ବାଡ଼ି ଭିତରକୁ ଯାଇପାରନ୍ତିନି ଗଛ ଗୁଡ଼ାକ ମଧ୍ୟ ସୁରକ୍ଷିତ ରୁହନ୍ତି ତାପରେ ସବୁଜ ସବୁଜ ହୋଇକି ସବୁ ଗଛ ପତ୍ର ବହୁତ ଭଲ ଦେଖାଯାନ୍ତି ଗ୍ରୀଷ୍ମ ଋତୁରେ ଗଛକୁ ଯେତିକି ପାଣି ଦେବେ ଗଛଟା ସେତିକି ସୁନ୍ଦର ଦେଖାଯିବ ଆଉ ସେତିକି ଭଲ ମଧ୍ୟ ଦେଖାଯିବ